କୃଷକମାନେ ବିଭିନ୍ନ ପ୍ରକାର ପଶୁମାନଙ୍କୁ ପୋଷିଥାନ୍ତି ଯେମିତି ଗାଈ ଛେଳି ମେଣ୍ଢା କୁକୁଡ଼ା ଆଦି ଏମିତି ପଶୁମାନଙ୍କୁ ପାଳନ କରିଥାନ୍ତି ସେହି ପଶୁମାନଙ୍କ ପାଇଁ ବିଭିନ୍ନ ବିଭିନ୍ନ ଗୁହାଳ କରିବା ଉଚିତ୍ ଭିନ୍ନ ଭିନ୍ନ ଗୁହାଳ କିନ୍ତୁ ଗୋଟିଏ ଗୁହାଳରେ ସବୁ ପଶୁମାନଙ୍କୁ ରଖିବା ଦ୍ୱାରା ଅସୁବିଧା ହେଉଛି କାରଣ ଗାଈମାନଙ୍କର ଖାଦ୍ୟପେୟ ଅଲଗା କୁକୁଡ଼ାମାନଙ୍କର ଖାଦ୍ୟପେୟ ଅଲଗା

ତାଙ୍କର ସମସ୍ତଙ୍କର ଖାଦ୍ୟପେୟ ଯେହେତୁ ଅଲଗା ତାଙ୍କୁ ଠିକ୍ ଟାଇମରେ ତାଙ୍କର ଖାଦ୍ୟ ଦେବା ଆବଶ୍ୟକ ତାଙ୍କୁ ଅନ୍ୟ ଅନ୍ୟ ଭିନ୍ନ ଭିନ୍ନ ଗୁହାଳରେ ରଖିବା ଉଚିତ୍ ରଖିବା ଉଚିତ୍ କାରଣ ଗୁହାଳ ଯେମିତି ପ୍ରଥମେ ଗୁହାଳ ଗୁହାଳକୁ ପରିଷ୍କାର ରଖିବା ଉଚିତ୍ ଗାଈମାନଙ୍କର ଯତ୍ନ ନେବା ଉଚିତ୍ କୁକୁଡ଼ାମାନଙ୍କର ସେମିତି ତାଙ୍କୁ ଫାର୍ମରେ ରଖାଯାଏ ତାଙ୍କ ପାଇଁ ଖାଦ୍ୟପେୟ ଅଲଗା ତାଙ୍କୁ ସୁରକ୍ଷିତ ରଖିବା ପାଇଁ ତାଙ୍କୁ